ମୁଁ କିଣିଥିବା ସେଭିଙ୍ଗ୍କ୍ରିମ୍ର ଭଲ ଗୁଣ ଗୁଡ଼ିକ ହେଲା ଏହା ଫେଣ ଅଧିକ ହୁଏ ମୁଁ ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ଥଣ୍ଡା ରଖେ ଏହା ଲଗାଇବା ଦ୍ୱାରା ଖୁବ ଶୀଘ୍ର ଖୁର ଚାଲିଥାଏ